ଆମ ଦେଶ ବା ରାଜ୍ୟରେ ବହୁତ ଗୁଡ଼ିଏ ପର୍ଯ୍ୟଟନସ୍ଥଳୀ ଅଛି ସେହି ସ୍ଥଳୀ ଗୁଡ଼ିକରେ ବର୍ଷ ବର୍ଷ ତମାମ ସବୁ ସମୟରେ ଖୁବ୍ ଭିଡ଼ ଜମିଥାଏ ପୁଣି ବହୁତ ଗୁଡ଼ିଏ ଐତିହାସିକ ସ୍ଥାନ ମନ୍ଦିର ବେଳାଭୂମି ପ୍ରାକୃତିକ ପରିବେଶ ଇତ୍ୟାଦି ଥିବାରୁ ଦେଶ ବାହାରୁ ମଧ୍ୟ ବହୁତ ସଂଖକ ପର୍ଯ୍ୟଟକ ମାନେ ଆମ ଦେଶକୁ ବୁଲିବାକୁ ଆସିଥାନ୍ତି ସେମାନେ ଆସି ଆମ ରାଜ୍ୟରେ ରାଜସ୍ୱର ପରିମାଣକୁ ମଧ୍ୟ ବୃଦ୍ଧି କରିବାରେ ସହାୟକ କରିଥାନ୍ତି ସେହିପରି ଆମ ଅଞ୍ଚଳର ଥିବା କଟସମଳେ ସ୍ଥିତ ପାତାଳି ଶ୍ରୀକ୍ଷେତ୍ର ସୋନପୁର ସୋରଶ୍ୱର ଦେବୀ ମେଟାକାନି ପୀଠ ଇତ୍ୟାଦି ଅନ୍ୟତମ ଏହିସବୁ ପୀଠ ମାନଙ୍କରେ ସର୍ବୋତ ମାନର ବହୁତ ଭିଡ଼ ହୋଇଥାଏ ଆଶ୍ୱିନ ମାସରେ ସୁରେଶ୍ୱରୀ ଓ ମେଟାକାନି ପୀଠରେ ବହୁତ ଭିଡ଼ ହୁଏ ସେହି ମାସରେ ସେହି ପୀଠରେ ଦେବୀ ମାନଙ୍କର ପୂଜା ଅନୁଷ୍ଠିତ ହୁଏ ସେହି ସେହି ପୂଜା କରିବାର ବିଧି କେମିତି ହୋଇଥାଏ ତାହା ପ୍ରାୟତଃ ଗୁପ୍ତ ରହିଥାଏ ଏବଂ ପାତାଳି କ୍ଷେତ୍ରରେ ବର୍ଷ ତମାମ ଭିଡ଼ ହୁଏ ସେହି ପାତାଳି କ୍ଷେତ୍ରରେ ଶ୍ରୀ ଜଗନ୍ନାଥ ଶହେ ଚଉଦ ବର୍ଷ ପାତାଳି ହୋଇଥିଲେ ପରେ କଳା ପାହାଡ଼ ଯିବା ପରେ ପୁଣି ଶ୍ରୀ ଜଗନ୍ନାଥ ପୁରୀକୁ ଲେଉଟି ଯାଇଥିଲି ସେଥିପାଇଁ ପାତାଳି ଶ୍ରୀକ୍ଷେତ୍ର ମହାତ୍ମ ଅଲଗା ବାରି ହୋଇପଡ଼େ ସେହି ସ୍ଥାନଟି ତ୍ରିକୁଟ ପାହାଡ଼ ଶୀର୍ଷରେ ଅଛି ସେହି ସ୍ଥାନକୁ ଯିବାକୁ ହେଲେ ପାଦରେ ଚାଲି ଚାଲି ଯିବାକୁ ହୋଇଥାଏ ପାହାଡ଼ର ଉପରକୁ ଯିବା ବଲେ ଦୁଇ ପାର୍ଶ୍ୱରେ ଅନେକ ମନଲୋଭା ଦୃଶ୍ୟ ଦେଖିବାକୁ ମିିଳିଥାଏ ସେଠାରେ ପ୍ରକୃତିର କୋଳରେ ଥାଇ ପାତାଳି ଗୁମ୍ଫାକୁ ଯିବାର ଦୃଶ୍ୟକୁ ଜଣେ ଅନୁଭବୀ ହିଁ ବର୍ଣ୍ଣନା କରିପାରିବ